ଆମେ ବିଗତ ପାଞ୍ଚ ବର୍ଷ ହେଲାଣି ଏଲ୍ ପି ଜି ଗ୍ୟାସ୍ ସଂଯୋଗ କରି ରୋଷେଇବାସ ଆମେ ଘରେ କରୁଛୁ ଆଉ ଏଇ ଏଲ୍ ପି ଜି ଗ୍ୟାସ୍ ସଂଯୋଗ ପୂର୍ବରୁ ଆମ ଘରେ ସାଧାରଣତଃ ଭାବେ ବିଭିନ୍ନ କାଠକୁ ବ୍ୟବହାର କରି କାଠ ଚୂଲି କିମ୍ବା ସାଧାରଣ ଚୂଲିରେ ଆମେ ରୋଷେଇ କରୁଥିଲୁ ଏବେ ଯେଉଁ ଏଲ୍ ପି ଜି ଗ୍ୟାସ୍ରେ ରୋଷେଇ କଲାପରେ ସେ ଖାଦ୍ୟର ବାସ୍ନା ଆଗ ଅପେକ୍ଷା ଟିକିଏ କମିଯାଇଛି ଆଉ ଯେତେବେଳେ ଆମେ କାଠ ଚୂଲିରେ କାଠ ବ୍ୟବହାର କରି ରୋଷେଇ କରୁଥିଲୁ ସେତେବେଳେ ସେ ଖାଦ୍ୟର ବାସ୍ନା ଏବଂ ଟେଷ୍ଟ୍ ବହୁତ ଭଲ ଲାଗୁଥିଲା ଆଉ ଏବେ ଖାଦ୍ୟଗୁଡ଼ା ସବୁ ଗ୍ୟାସ୍ରେ ରୋଷେଇ କଲାପରେ ତା'ର ମହତ୍ଵ କମିଯାଇଛି ଏବଂ ଗ୍ୟାସ୍ର ଦର ମଧ୍ୟ ଗତ ପାଞ୍ଚ ବର୍ଷ ଭିତରେ ଦ୍ଵିଗୁଣିତ ହୋଇଯାଇଛି ତେଣୁ ଆମ ପାଖରେ ଏଲ୍ ପି ଜି ଗ୍ୟାସ୍ ଥିଲେ ମଧ୍ୟ ଆମେ ଏଥିରେ ଅଧିକ ଖର୍ଚ୍ଚ କରୁଛୁ ତେଣୁ ବର୍ତ୍ତମାନ ଯୁଗରେ ସମସ୍ତଙ୍କ ଘରେ ଘରେ ଗ୍ୟାସ୍ ରହିଛି ଆଉ ଆଗୁରୁ ଯେଉଁ କାଠ ବ୍ୟବହାର କରି ରୋଷେଇ କରୁଥିଲେ ସେ ବ୍ୟବସ୍ଥା ଏବେ ବଦଳିଯାଇଛି କାରଣ ବର୍ତ୍ତମାନ କାଠ ଉପରେ ସରକାରଙ୍କର କଟକଣା ରହିଛି ଆଉ ଏଇ କାଠକୁ ପାଇବା ମଧ୍ୟ କଷ୍ଟକର ହୋଇପଡ଼ିଛି ଆଉ ଯେତେବେଳେ ଆମ ଘରେ କାଠ ଚୂଲିରେ ରୋଷେଇ ହେଉଥିଲା ସେତେବେଳେ ମଧ୍ୟ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ ଯଥା କାଠ ଚୂଲିରୁ ବିଭିନ୍ନ ଧୂଆଁ ବାହାରୁଥିଲା ବେଳେବେଳେ ଓଦା କାଠ ମଧ୍ୟ ଆସୁଥିଲା ସେତେବେଳେ ବାସନ ସବୁ କଳା ପଡ଼ିଯାଉଥିଲା କିନ୍ତୁ ଗ୍ୟାସ୍ରେ ରୋଷେଇ କଲାପରେ ସେସବୁ ସମ୍ୟାସରୁ ଆମେ ମୁକ୍ତ ପାଇଛୁ ଯଦିଓ ବିଭିନ୍ନ ସମସ୍ୟରୁ ମୁକ୍ତ ପାଇଛୁ କିନ୍ତୁ ଆମ ଖର୍ଚ୍ଚ ବଢ଼ିଯାଇଛି ଗ୍ୟାସ୍ ଉପରେ ତେଣୁ ଯେତେବେଳେ ଖର୍ଚ୍ଚ ବଢ଼ିଯାଇଛି ସେତେବେଳେ ଆମେ ଅନ୍ୟ ଖାଦ୍ୟରେ ଆମେ ଖର୍ଚ୍ଚ କମେଇଦେଇଛୁ ଆଉ ରୋଷେଇ ପାଇଁ ଯେଉଁ ଗ୍ୟାସ୍ ବ୍ୟବହାର ହେଉଛି ସେଥିରେ ଅଧିକ ଖର୍ଚ୍ଚ କରିବା ପାଇଁ ଆମେ ବାଧ୍ୟ ହୋଇଛୁ କିନ୍ତୁ ଗ୍ୟାସ୍ରେ ରୋଷେଇ କରିବା ପ୍ରଣାଳୀ କାଠ ଚୂଲିରେ ରୋଷେଇ କରିବା ପ୍ରଣାଳୀ ଅପେକ୍ଷା ଟିକିଏ ଭିନ୍ନ ରହିଛି